ପି ଏମ ପୋଷଣ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିରୁ କୃଷକମାନଙ୍କୁ ଦୁଇ ହଜାର ଟଙ୍କା ଲାଖି ଦିଆଯାଏ ଏଠାରେ କୃଷକମାନେ ଏଇ ଦୁଇହଜାର ଟଙ୍କା ପାଇ କୃଷି କାମରେ ଲଗାନ୍ତି ଏବଂ ନିଜର ପେଟ ପୋଷଣ ମଧ୍ୟ କରନ୍ତି ଏହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କର ବହୁତ ଉପକୃତ ବା ପ୍ରସଂଶା କରିଥାନ୍ତି